ଭାରତର ଜଳବାୟୁ ବହୁତ ଭିନ୍ନ ଅଟେ ଖରା ଦିନରେ କେତେକ ରାଜ୍ୟରେ ଅଳ୍ପ ପରିମାଣରେ ଖରା ହୋଇଥାଏ ଆଉ କେତେକ ରାଜ୍ୟ ସେହି ସମୟରେ ଖରା ହୋଇଥାଏ ଗୁଳୁଗୁଳି ହୋଇଥାଏ ଲୋକମାନେ ସହ୍ୟ କରିପାରନ୍ତି ନାହିଁ ଠିକ ସେହିପରି ବର୍ଷା ଦିନେ ଏମିତି ହୁଏ ଜଳବାୟୁ ବିଭିନ୍ନ ଦେଶରେ ଅଲଗା ଅଲଗା ମଧ୍ୟ ରହିଥାଏ